ମହିଳାମାନେ ଦୈନିକ ବିଭିନ୍ନ ସମୀକ୍ଷାର ସମ୍ମୁଖୀନ ହେଉଛନ୍ତି ଯେମିତି କି ନାରୀ ନିର୍ଯ୍ୟାତନା ଯୌତୁକ ପ୍ରଥା ବହୁତ ସ୍ତରରେ ବିଭିନ୍ନ କ୍ଷେତ୍ରରେ ସେମାନେ ଅସୁବିଧା ହଉଛନ୍ତି ହଁ ବର୍ଷ ବର୍ଷ ଧରି ଭାରତୀୟ ସମାଜରେ ମହିଳାଙ୍କ ଭୂମିକା ଆଗ ଅପେକ୍ଷା ବଦଳିଛି ବର୍ତ୍ତମାନ ସବୁ କ୍ଷେତ୍ରରେ ବଦଳିନି କିନ୍ତୁ ବିଭିନ୍ନ କ୍ଷେତ୍ରରେ ବଦଳିଛି ଆଗ ଅପେକ୍ଷା ସେମାନେ ବହୁତ ଉନ୍ନତି କରୁଛନ୍ତି ମୁଁ ଭାବୁଛି ମହିଳାମାନେ ଆଜି ବି ସୁରକ୍ଷିତ ନାହାନ୍ତି ସେମାନେ ସୁରକ୍ଷିତ ନାହାନ୍ତି ବୋଲି ସେମାନେ ବାହାରକୁ କୌଣସି ସ୍ଥାନକୁ ଯିବାକୁ ମନା କରୁଛନ୍ତି ଯଦି ସେମାନେ ସୁରକ୍ଷିତ ଥାଆନ୍ତେ ଯାଆନ୍ତେନି କି ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଆମେ ଯଦି ଦେଖିବା ମହିଳା ଓ ପୁରୁଷକୁ ସମ୍ମାନ ଅଧିକାର ଦିଆଯାଉ ନାହିଁ ଯଦି ପୁଅଟିଏ ଚାହୁଁଛି ସିଏ ବାହାରକୁ ବିଭିନ୍ନ ସ୍ଥାନକୁ ଯାଇକି ପାଠ ପଢ଼ିପାରୁଛି ଯଦି ସେଇ ସମାନ ବୟସର ଗୋଟିଏ ଝିଅ ଚାହିଁବ ସେ ବାହାରକୁ ଯିବାକୁ ଘରଲୋକ ତାଙ୍କୁ ମନା କରୁଛନ୍ତି କଣ ପାଇଁ ତାକୁ ସେ ସବୁର ସୁବିଧା ସୁଯୋଗ ମିଳୁନି ତାକୁ ସମାନ ସେ ଶିକ୍ଷାର ସମାନତା ମିଳୁନି ସେଥିପାଇଁ ଘରେ ମନା କରୁଛନ୍ତି ସେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ତାଙ୍କ ଝିଅକୁ ସେଥିପାଇଁ ବାହାରକୁ ଛାଡ଼ିବାକୁ ମନା କରୁଛନ୍ତି ନା ଆଜି ବି ସମାଜରେ ପୁରୁଷ ଆଉ ମହିଳା ଭିତରେ ବହୁତ ପାର୍ଥକ୍ୟ ଅଛି